ପାଣିପାଗ କୀଟପତଙ୍ଗ ଆମକୁ ଫସଲ ଓ ଚାଷ କରିବାରେ ବହୁତ କଷ୍ଟ ଦେଇଥାନ୍ତି ଯାହାକି ଯେତେବେଳେ ଆମର ଧାନ ଯେତେବେଳେ ଧାନ ରୁଆଁ ଟାଇମରେ ଯଦି ମରୁଡ଼ି ହୋଇଯାଏ ରୁଆ ପୋତା ଟାଇମରେ ଯଦି ମରୁଡ଼ି ପଡ଼ିଯାଏ ତାହେଲେ ଆମେ ବି ହଇରାଣ ହୋଇଥାଉ ଆମର ବି ଫସଲ ହୋଇପାରିନଥାଏ ଆଉ ପାଣିପାଗ ସମୟରେ ଯଦି ଅଧିକ ବି ବର୍ଷା ହୋଇଯାଏ ବି ଆମର ଫସଲ ନଷ୍ଟ ହୋଇଯାଇଥାଏ କି ଫସଲରେ ବି ଯେଉଁ କୀଟପତଙ୍ଗ ପୋକ ପୋକ ଫୋକ ବି ଲାଗିଲା ବେଳେ ବି ଆମର ବହୁତ ଯେଉଁ ଫସଲ ନଷ୍ଟ ହୋଇଥାଏ ଏ ନଷ୍ଟ ହେବା ଦ୍ଵାରା ଆମେ ବି ବହୁତ ହଇରାଣ ହୋଇଥାଉ